ସାର୍ ନମସ୍କାର ସାର୍ ମୁଁ ଆପଣଙ୍କ ପେସେଣ୍ଟ୍ କହୁଥିଲି ମୁଁ ଏକାନନ ବାବୁ କହୁଥିଲି ଇଏ ଆପଣ ଆପଣ ମୋତେ ଯେ ଥଣ୍ଡା ହେଉଛି ସଦାବେଳେ ଏହି ପାରାସିଟିମଲ୍ କଫ୍ ସିରପ୍ ଦେଉଛନ୍ତି ଏତେବେଳକୁ ଭଲ ହେଉନି ହଁ ହଁ ହଁ ଆଜ୍ଞା ନେଇକି ଖାଇଥିଲି କିନ୍ତୁ ଭଲ ହେଇଯାଉଛି ପୁଣି ଯୋଉଆକୁ ସେଇଆ ହେଉଛି ତାପରେ ଜ୍ଵର ଆସୁଛି କାଇଁ ନାହିଁ ତ ପାଣି କାମ ନାହିଁ ଟିକେ ପାଣି କାମ ପରିଶ୍ରମ ହେଇଯାଉଛି କ'ଣ ମଝିରେ ମଝିରେ କଫ୍ ସିରପ୍

ତାହେଲେ ଯିବି ତାହେଲେ

ନାଇଁ ନାଇଁ ଫୁଲାଫୁଲି ନାଇଁ ନାଇଁ ସେସବୁ କିଛି ନାହିଁ ଆରେ ଇଏ ଥଣ୍ଡା ହେଇକି ଜ୍ଵର ହେଇକି ଉଇକ୍ ଟିକେ ଲାଗୁଛି ସେଇଥି ସକାଶେ ମୁଁ ଆପଣଙ୍କୁ ଜଣେଇଲି ହଁ ଦେହ ଟିକେ ଦରଜ ରହୁଛି ଆଉ ନାଁ ନାଇଁ ଏ ମୁଁ ଆଜ୍ଞା ବ୍ଲଡ଼ ବ୍ଲଡ଼ ଟେଷ୍ଟ୍ କରିକି ଆପଣଙ୍କୁ ହ୍ୱାଟ୍ସପ୍ରେ ଜଣେଇବି ହ୍ୱାଟ୍ସପ୍ରେ ଆପଣ ଟିକେ ଦେଖିକି କୋଉ ମେଡ଼ିସିନ୍ଟା କହିଲେ ମୁଁ ଯିବି ଆଉ ଯାଇକି ଆଣିବି ନହେଲେ ଆଉ ହଁ ହଁ ଆଜ୍ଞା

ଆଜ୍ଞା ଉଇଣ୍ଟର୍ ସିଜିନ୍ଟେ ନାଇଁ ନାଇଁ ନାଇଁ ନାଇଁ ନାଇଁ ସେସବୁ କିଛି ନାଇଁ ନାଇଁ ଜିଭ ଜଳାଜଳି କିଛି ହେଇନି ଏ ସିଜିନ୍ ଚେଞ୍ଜ ହେଉଛି ତେଣୁ ଦେଖିବା ମୁଁ କାଲି ଯାଇକି ବ୍ଲଡ଼୍ ଟେଷ୍ଟ୍ ମୁଁ ଯାଇକି ବ୍ଲଡ଼୍ ଟେଷ୍ଟ୍ କରିକି ଆପଣଙ୍କୁ ରିପୋର୍ଟଟା ଜଣେଇବି ଆଉ ହ୍ୱାଟ୍ସପ୍ରେ ପଠେଇବି ଆପଣ ମୋତେ ହଁ ହଉ ଯିବି ତାହେଲେ ଆପଣ କହୁଛନ୍ତି ମାନେ ଆପଣ ମୁଁ ଡ଼କ୍ଟର୍ ହିସାବରେ ଦେଖାକରୁଛୁ ଆପଣ ଯଦି ତାଙ୍କ ନାଁ କହିଲେ ତାହେଲେ ମୁଁ ତାଙ୍କ ପାଖକୁ ଯିବି ଆଉ ଆଉ ମୁଁ ପାଣିଗ୍ରାହୀ ବାବୁଙ୍କୁ କହିବିକି ଆପଣଙ୍କ ନାଁ କହିକି ସେଠୁ ସାର୍ ଏଇଆ ଦେଇଥିଲେ ଏଇଆ ହେଇଛି ସେ ଦେଖିକି ଯାହା ଲେଖିବେ ଔଷଧ ଆଣିବି ଆଉ ହଁ ହଁ ଆଜ୍ଞା ହଁ ହଁ ଆଜ୍ଞା ରହୁଛି